ଆମ ଗାଁ ମାନଙ୍କରେ ଯେହେତୁ ବହୁତ ଗରିବ ଲୋକ ରୁହନ୍ତି ସେମାନଙ୍କ ପାଖେ ପାଣିର ବ୍ୟବସ୍ଥା ନଥାଏ ଶୌଚାଳୟର ବ୍ୟବସ୍ଥା ନଥାଏ ତେଣୁ ସେମାନେ ବାଧ୍ୟ ହୋଇ ଖୋଲା ଜାଗାରେ ମଳ ତ୍ୟାଗ କରୁଥିଲେ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଗାଁମାନଙ୍କରେ ଛୋଟ ଛୋଟ ଲାଟ୍ରିନର ସୁବିଧା ଦିଆଗଲାଣି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି ପ୍ରତ୍ୟକ ଗାଁରେ ପାଣିର ସୁବିଧା ଦିଆଯାଇଛି ତେଣୁ ଆଜି କାଲିର ଲୋକମାନେ ପ୍ରାୟତଃ ଆଉ ଖୋଲା ଜାଗାକୁ ଯିବାକୁ ପସନ୍ଦ କରୁନାହିଁ ସେମାନେ ନିରାପଦ ଜାଗାରେ ପରିଷ୍କାର ପରିଚ୍ଛନ୍ନ ଭାବରେ ରହିବାକୁ ପସନ୍ଦ କଲେଣି ଓ ସେ ଜାଗାର ଘରମାନଙ୍କରେ ପାଇଖାନାର ବ୍ୟବସ୍ଥା କରି ସେମାନଙ୍କର ସୁବିଧା ପାଇଛନ୍ତି